ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ଅଧିକ ଦକ୍ଷ କରାଯାଉଛି ବିଭିନ୍ନ ବାସରେ ବିଭିନ୍ନ ସବୁ ବିଭିନ୍ନ ବର୍ଷ ସ୍ୱାସ୍ଥ୍ୟ ସେବାକୁ ଦକ୍ଷତା କରାଯାଉଛି ବିଭିନ୍ନ ଜାଗାରେ ହସ୍ପିଟାଲ୍ମାନ ଖୋଲା ଯାଉଛି ଏବଂ ବିଭିନ୍ନ ଯୋଜନାମାନ କରାଯାଉଛି ଯେପରିକି ଆୟୁଷ ଯୋଜନା ଖୁସି ଯୋଜନା ଅନମଲ୍ ଯୋଜନା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସେବା ଆଉ ଆଗରେ କରିବା ପାଇଁ ଆଗ ପର୍ବ ପାଇଁ ସରକାର ମଧ୍ୟ ବିଭିନ୍ନ ଯୋଜନାମାନେ ମଧ୍ୟ ଘୋଷଣା କରୁଛନ୍ତି ଏବଂ ଖୋଲୁଛନ୍ତି ମନ୍ଦିର ସାହିବର ମଧ୍ୟ ସେ ଯାହାଫଳରେ ଗରିବ ଗରିବ ରୋଗୀଟି ମଧ୍ୟ ଉପଲବ୍ଧ ହୋଇପାରୁଛି ମାନେ ସାହାଯ୍ୟ ପାଇପାରୁଛି ଯାହାଫଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆମର ରାଜ୍ୟ ମଧ୍ୟ ଦକ୍ଷ ହୋଇପାରୁଛି ଓଡ଼ିଶାରେ ମଧ୍ୟ ବିଭିନ୍ନ ପ୍ରକାର ଡାକ୍ତର ମଧ୍ୟ ଆସୁଛନ୍ତି ଚିକିତ୍ସା ଚିକିତ୍ସା କରୁଛନ୍ତି ଏବଂ ବିଭିନ୍ନ ଯୋଜନାରେ ଉପଲବ୍ଧ ହେଉଛନ୍ତି ରୋଗୀମାନେ ଯାହାଫଳରେ କି ସେମାନେ ମଧ୍ୟ ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି ଏବଂ ଏହି ଯୋଜନା ମାନଙ୍କ ମଧ୍ୟରୁ ସ୍ୱାସ୍ଥ୍ୟ ସେବା ମଧ୍ୟ ଆମ ଦେଶରେ ଆଗକୁ ଆମ ରାଜ୍ୟରେ ମଧ୍ୟ ଆଗକୁ ବଢ଼େଇ ପାରୁଛି